ବ୍ୟବସାୟ କରିବା ପୂର୍ବରୁ ମୁଁ କିଛି ଗାଁ ଲୋକଙ୍କର ଅନୁଭୂତି ନେଇଥିଲି ଯାହାକି ଫଳରେ ପଚାରିଥିଲି ବେ'ପାର ଯଦି ବେପାର କରିପାରିବୁ କର ନହେଲେ ନାଇଁ ବ ଯେମିତିକି ମୁଁ ପାଇଥିଲି ବେପାର ଗୋଟେ କିଛି କରିବା ପୂର୍ବରୁ ହେଲେ କିଛି ଶିଖିବାକୁ ପଡ଼ିବ ଯଦି ତମେ କିଛି ଆଗକୁ କରିବାକୁ ହେଲେ ଚେଷ୍ଟା କରୁଛ ବେପାର କରିବା ପାଇଁ ହେଲେ କିଛି ସହାୟତା ଆମକୁ ଦରକାର ହୋଉଛି ଯାହାକି ପାଖରେ ମୋ' ପାଖରେ ଆର୍ଥିକ ସହାୟତା ନଥିବ ଯାହାକି ଫଳରେ ମୁଁ ଚାହୁଁଅଛି କିଛି ବ୍ୟାଙ୍କର ସହାୟତା ମୋତେ ମିଳୁ ଋଣ କିଛି ମୋତେ ମିଳୁ ଯାହାକି ଫଳରେ ମୁଁ ବ୍ୟବସାୟ କରିପାରିବି ଯାହାକି ଫଳରେ ଏମିତି ଅଛି କିଛି ଲାଭ ହୋଇପାରେ କିଛି ବି କ୍ଷତି ହୋଇପାରେ ଯାହାକି ଫଳରେ ସମସ୍ତଙ୍କୁ ଏତିକି ଚାହୁଁଚି ଯଦି ମୁଁ କିଛି ବେପାର କରିବା ପାଇଁ ଚେଷ୍ଟା କରୁଛି ବେପାର କିଛି ବଢ଼େଇବା ପାଇଁ ଚାହୁଁଚି ଉନ୍ନତି କରିବା ପାଇଁ କିଛି ଚାହୁଁଅଛି ମୋତେ ହିଁ ଆର୍ଥିକ ସହାୟତା ଗୋଟିଏ ଦୃଷ୍ଟିରୁ ଦରକାର ପଡ଼ୁଛି ଯାହାକି ଫଳରେ ମୁଁ ବ୍ୟବସାୟ ବିଜନେସ କରିପାରିବି